ସରକାରୀ ଯୋଜନା ଅଧିନରେ ଦିଆଯାଉଥିବା ସ୍ୱାସ୍ଥ୍ୟସେବାର ଗୁଣବତ୍ତା ସାଧାରଣତଃ ବହୁତ ମାତ୍ରାରେ ଅଛି ସରକାରୀ ଡ଼ାକ୍ତରଖାନା ଘରୋଇ କେନ୍ଦ୍ରକୁ ଯିବାକୁ ପସନ୍ଦ କରନ୍ତି ସରକାରୀ ଓ ଘରୋଇ ଡାକ୍ତରଖାନା ମଧ୍ୟରେ ପାର୍ଥକ୍ୟ ନିହାତି ରହିଛି ସରକାରୀ ଡାକ୍ତରଖାନା ଯଦି ଘରରୁ ଚାଳିଶ କିଲୋମିଟର ଦୂରରେ ଥିବ ତା'ହେଲେ ପ୍ରଥମେ କୌଣସି ରୋଗର ଲୋକର ଅସୁବିଧା ହେଲେ ପ୍ରଥମେ ତାଙ୍କୁ ଆମେ ଘରୋଇ ଚିକିତ୍ସା କରିପାରିବା ତା'ପରେ ବ୍ୟବସ୍ଥା ଗାଡ଼ିର ବ୍ୟବସ୍ଥା କରି ସେମାନଙ୍କୁ ଡ଼ାକ୍ତରଖାନାକୁ ପହଞ୍ଚାଇପାରିବା ସରକାରୀ ଯୋଜନା ଅଧିନରେ ଦିଆଯାଉଥିବା ସ୍ୱାସ୍ଥ୍ୟସେବା ସମସ୍ତଙ୍କ ପାଇଁ ଉପଲବ୍ଧ ଏବଂ ଗରିବ ଦୁଃଖି ଲୋକମାନଙ୍କ ପାଇଁ ତ ବହୁତ ବଡ଼ ଖୁସିର କଥା ଯେ ସେମାନେ କୌଣସି ରୋଗର ଲକ୍ଷଣକୁ ଜାଣିପାରୁନଥିଲେ ଏବଂ କିଛିଦିନ ବିଛଣାରେ ପଡ଼ିକି ତାଙ୍କର ଧର ମୃତ୍ୟୁବରଣରେ ମଧ୍ୟ ପଡ଼ୁଥିଲେ ଏବଂ ସେ ସେସବୁ ଅସୁବିଧାରେ ବହୁତ ଲୋକ ଅସୁବିଧାର ସମ୍ମୁଖୀନ ହଉଥିଲେ ତ ଏବେ କିନ୍ତୁ ଆମର ସରକାର ସ୍ୱାସ୍ଥ୍ୟ କାର୍ଡ଼୍ ଯୋଜନାରେ ଦିଆଯାଉଥିବା ସ୍ୱାସ୍ଥ୍ୟସେବାର ଗୁଣବତ୍ତା ବହୁତ ମାତ୍ରାରେ ଅଧିକ ଆମେ ତ ଆମ୍ବୁଲାନ୍ସ୍ ମଧ୍ୟ ତାହାର ବ୍ୟବସ୍ଥା ହେଇଛି ଏବେ ସେସବୁ କୌଣସି ପ୍ରକାର ଗାଡ଼ି ଖୋଜିବା ପାଇଁ ପଡ଼ିବନି ସେ ଆମ୍ବୁଲାନ୍ସ୍ ସାହାଯ୍ୟରେ ସାଙ୍ଗେ ସାଙ୍ଗେ ଡାକ୍ତରଖାନାକୁ ପହଞ୍ଚିପାରିବ ଏବଂ ଭଲଭାବରେ ଚିକିତ୍ସା ହେଇ ସମସ୍ତ ପ୍ରକାର ଟେଷ୍ଟ୍ ମଧ୍ୟ କରାଯାଉଛି ଯେ ଦେହରେ କୌଣସି ରୋଗ ଆକ୍ରାନ୍ତ ହେଇଛି ସେସବୁକୁ ମଧ୍ୟ ଆମେ ରିପୋର୍ଟ୍ ଦ୍ୱାରା ପାଇପାରୁଛେ ଏହା ସବୁ ସରକାରୀ ଡ଼ାକ୍ତରଖାନାର ଗୋଟେ ନୀତିନିୟମ ଏବଂ ଘରୋଇ ଡାକ୍ତରଖାନା ଘରୋଇରେ ପ୍ରଥମେ ସମସ୍ତ ଔଷଧୀୟ ଗୁଣ ପ୍ରାକୃତିକ ଔଷଧୀୟ ଗୁଣ ସେ ସବୁକୁ ବ୍ୟବହାର କରାଯାଇଥାଏ ଏହିସବୁ ଲକ୍ଷଣ ମାନ ଘରୋଇ ଏବଂ ଡାକ୍ତରଖାନା ମଧ୍ୟରେ ହେଉଥାଏ ସରକାରୀ ଯୋଜନା ମଧ୍ୟ ଏଭଳି ହେଇଥାଏ